ହଁ ମୁଁ ସ୍କୁଲ୍ରେ ଶିଖିଥିଲି ଗୀତ ଗାଇବା ଆମ ସ୍କୁଲ୍ରେ ବିଭିନ୍ନ ପ୍ରକାରର କଳା ଯେମିତିକି ଗୀତ ଗାଇବା ହେଲା ନାଚିବା ହେଲା ଆଉ ଚିତ୍ରାଙ୍କନ କରିବା ବିଭିନ୍ନ ଖେଳରେ ଅଂଶଗ୍ରହଣ କରିବା ଆଉ ଏମିତି ସବୁ ଶିଖାଯାଏ ଆଉ ସ୍କୁଲ୍ ସମୟରେ ମୁଁ ଚିତ୍ରାଙ୍କନ ଆଉ ଶିଖିଛି ଆଉ ଗୀତବି ମୁଁ ଶିଖିଛି ସ୍କୁଲ୍ ସମୟରେ ମୋର ଚିତ୍ରାଙ୍କନ ଭଲ ହୁଏ ଗୀତ ବି ଭଲ ହୁଏ ଆଉ ମୁଁ ତା'ପରେ ଆଉ ମୁଁ କଲେଜରେ ଯେତେବେଳେ ପଢ଼ିଲି ସେତେବେଳେ ମୁଁ ଆମର କଳାବିକାଶ କେନ୍ଦ୍ରକୁ ଯାଇକି ମୁଁ ଶିଖୁଥିଲି ଗୀତ ଗାଇବା ଆଉ ମୁ ଆର୍ଟ କ୍ଲାସ୍ ବି କରିଛି ମୁଁ ଦୁଇଟାଙ୍କ କରେ ଆଉ ମୋର ଆକାଂକ୍ଷା ଅଛି ଇଚ୍ଛା ଅଛି କି ମୁଁ ଚିତ୍ରାଙ୍କନ ଏବଂ ସିଙ୍ଗିଙ୍ଗରେ ଗୀତ ଗାଇବାରେ ନିଶ୍ଚିତ ଭାବେ କିଛି ନା କିଛି କରିବି ଆଉ ତା' ପାଇଁ ମୁଁ କଳାବିକାଶ କେନ୍ଦ୍ରରେ ଆଡ଼ମିଶନ୍ ନେଇଛି ତା' ସହିତ ମୋର ଲକ୍ଷ୍ୟ ଅଛି ବମ୍ବେ ସଙ୍ଗୀତ ବିଶ୍ୱବିଦ୍ୟାଳୟରେ ତା'ପରେ ପଢ଼ିବା ପାଇଁ ଆଉ ଏମିତି ମୁଁ ପରିଶ୍ରମ କରୁଛି ଆଉ